ନୂଆ ବାଇକ୍ ଚାଳକମାନେ ସାଧାରଣତଃ ଆମ ସତରରୁ ଷୋହଳରୁ ସତର ବର୍ଷ ଭିତରେ ହୋଇଥାନ୍ତି ଏମାନେ ନୂଆ ବାଇକ୍ ଚଲେଇବା ଶିଖିବା ଶିଖିବାରୁ ଗାଡ଼ିକୁ ଏତେ ମାତ୍ରାରେ ବଡ଼ ଏତେ ମାତ୍ରା ବେଗରେ ନେଇଥାନ୍ତି ଯେ ଯାହାଫଳରେ ସେମାନେ ଆକ୍ସିଡେଣ୍ଟର ସମ୍ମୁଖୀନ ହୁଅନ୍ତି ଏବେ ରିସେଣ୍ଟ ଏଇ ହୋଲିର ଘଟଣା ମୋର ଗୋଟେ ସାଙ୍ଗ ଏଇ ହୋଲି ଖେଳିବା ପାଇଁ ବାଇକ୍ ନେଇ ଯାଉଥିବା ସମୟରେ ଏଭଳି ସ୍ପିଡ୍ ଥିଲା ତା ଗାଡ଼ିର ଗାଡ଼ିରେ ଏଭଳି ସ୍ପିଡ୍ ଥିଲା ସେ ଆକ୍ସିଡେଣ୍ଟ ହେଲା ଏମିତି ଆକ୍ସିଡେଣ୍ଟ ହୋଇଛି ଯେ ତା ମୁଣ୍ଡରେ ଛଅରୁ ସାତଟା ଷ୍ଟିଚ୍ ପଡ଼ିଛି ଆଉ ଗୋଟେ ପିଲାର ଗୋଡ଼ ଭାଙ୍ଗିଦେଇଛି ସିଏ ଏବେ ବି ମେଡିକାଲରେ ଅଛି ଅବଶ୍ୟ ଗୋଟେଏ ସେ ଆର ଜଣଙ୍କ ଡିସଚାର୍ଜ୍ ପାଇଛି ମେଡିକାଲରୁ କିନ୍ତୁ ତାର କଣ୍ଡିସନ ବହୁତ ସିରିୟସ୍ ଆଉ ଆଉ ଆଉ ଗୋଟେ କଥା ହେଲା ନୂଆ ବାଇକ ଚାଳକଙ୍କର ସେମାନେ ନିଶା ଦ୍ରବ୍ୟ ଏତେ ମାତ୍ରାରେ ପାନ କରୁଛନ୍ତି ଯେ ମାନେ ଆକ୍ସିଡେଣ୍ଟ ନିଶ୍ଚିତ ହେବ ନହେବା ଜାଗାରେ ହେବ ଗୋଟେ ସାମାନ୍ୟ ଛୋଟ ଛୁଆକୁ ପିଟିିକିନା ମାରିଦେଉଛନ୍ତି କୋଉ ମାନେ ମୋର ସାଙ୍ଗ ପିଲା ଭିତରେ ବହୁତ ଲୋକ ମୋର ଗୋଟେ ସାଙ୍ଗ ବି ରିସେଣ୍ଟଲି ବାଇକ ଆକ୍ସିଡେଣ୍ଟରେ ମୃତ ହୋଇଛି ଆଉ ମୁଁ ବହୁତ ଦୁଃଖ ପ୍ରକାଶ କରୁଛି ତାହାଲାଗି ଆଉ କ'ଣ କରିପାରିବି ମୁଁ ବି ବାଇକ୍ ଚାଳନକୁ ସେ ବାଇକ ବି ମୁଁ ବହୁତ ବି ସାବଧାନର ସହ ଚଳାଏ କିନ୍ତୁ ମୋର ଗୋଟେ ରିକ୍ୟୁଏଷ୍ଟ ହେଲା ସରକାରଙ୍କୁ ଏ ବାଇକ ଚାଳମାନାନଙ୍କ ପାଇଁ ବାଇକ ଯଦି ଯଦି ବାଇକ ଚାଳକ ମାନେ ଛୋଟ ଛୁଆ ହୋଇଥାନ୍ତି ସେମାନଙ୍କୁ କଡ଼ା ଟ୍ରାଫିକ୍ ନିୟମ କଡ଼ା କରିବା ଦରକାର ବାଇକ ଆକ୍ସିଡେଣ୍ଟ ଯୋଉମାନେ କରୁଛନ୍ତି ସେମାନଙ୍କ ଆକ୍ସିଡେଣ୍ଟ ସେମାନଙ୍କ ଲାଇସେନ୍ସ ଅଟକ କରିଦେବା ଦରକାର ଏବଂ ସାଙ୍ଗେ ସାଙ୍ଗେ ତୁରନ୍ତ ସେମାନଙ୍କ ଉପରେ କଠରୋରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାରେ ତେଣୁକରି ସାମ୍ନାରେ ମୁଁ ହୋଇଥାଏ ନା କାହିଁକି ମୋ ଫ୍ୟାମିଲିରୁ ଯେକୌସି ବ୍ୟକ୍ତି ହୋଇଥାଉନା କାହିଁକି ଏତିକି କହି ଧନ୍ୟବାଦ